ନୂତନ ରେସିପିଗୁଡ଼ିକ ବିଷୟରେ ଜାଣିବା ପାଇଁ ମୁଁ ୟୁଟ୍ୟୁବ୍ ଚ୍ୟାନେଲ୍ର ୟୁଜ୍ କରେ କାହିଁକିନା ରୋଷେଇ ଜାଣିଛି ହେଲେ କ'ଣ ମାନେ ଗୋଟିଏ ଗୋଟିଏ ଆଇଟମ୍ବି ଏମିତି ଥାଉଛି ଯେଉଁଟାକି ନିଜେ ବନାଇବାଟା କଷ୍ଟ ମାନେ କେଉଁଟା କେତେ ଟାଇମ୍ରେ କେତେ ପରିମାଣରେ ତେଲ ପଡ଼ିବ କେତେ ପରିମାଣରେ ମସଲା ଲୁଣ ଆଉ ଯେତେ ସବୁ ଆମର ମସଲା ଜାତୀୟ ଖାଦ୍ୟ ଅଛି ସେସବୁ କେତେ କ'ଣ ପଡ଼ିବ ସେ ସେସବୁ ବିଷୟରେ ତ ଆମର କିଛି ଧାରଣା ନଥାଏ ନା ସେଥିପାଇଁ ବୋଲି ଆମେ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଅନୁସରଣ କରିକି ରୋଷେଇ କରୁ ତ ଠିକ୍ ମାନେ ଖାଇବାର ସ୍ୱାଦ ବି ଠିକ୍ ରହେ ଆଉ ତା'ର ମାନେ ଯେତିକି ଯାହା ପଡ଼ିବା କଥା ସେସବୁ ବି ଆମେ ଠିକ୍ ସେ ଦେଖିକି ସବୁ କରୁ ଆଉ ଆମର ଖାଦ୍ୟ ବି ବହୁତ ଟେଷ୍ଟି ହୁଏ ସେଥିପାଇଁ ଆମେ ୟୁଟ୍ୟୁବ୍ ଚ୍ୟାନେଲ୍ ୟୁଜ୍ କରୁଛୁ